ମୁଁ ମୋର ଖାଦ୍ୟକୁ ବିଭିନ୍ନ କୌଶଳୀ ଦ୍ୱାରା ସ୍ଵାଦିଷ୍ଟ କରିପାରୁଛି ମୁଁ କୌଣସି ପ୍ୟାକେଟ୍ ମସଲା ବ୍ୟବହାର କରୁ ନାହିଁ ମୁଁ ପ୍ରାକୃତିକ ମସଲା ବ୍ୟବହାର କରୁ ନାହିଁ ମୋର ଘରେ କୌଣସି ଅତିଥି ଆସିଲେ କମ୍ ସମୟରେ ଖାଦ୍ୟ ତିଆରି କରିବାର କୌଶଳ ଓ ଗୁଣ ଅଛି